ହ୍ୟାଲୋ ରାଉତ ସାର୍ କହୁଥିଲେ କି ହଁ ହଁ ରାଉତ ସାର୍ କହୁଥିଲି ସାର୍ ମୋ ପୁଅ ଦେହ ଖରାପ ଥିଲା ଟିକିଏ ମେଡ଼ିକାଲ ଯାଇଥାନ୍ତି ଅଛନ୍ତି ଏବେ ମେଡ଼ିକାଲରେ କିନ୍ତୁ ବୟସ ତାର କୋଡ଼ିଏ କ'ଣ ତା'ର ହେଇଛି ସାର୍ ଜ୍ୱର ହେଉଛି ବାନ୍ତି ହେଉଛି ପେଟ ବି କାଟୁଛି ଆଉ ଏ ପାରାସିଟାମଲ୍ ଆଉ ଗରମ ପାଣି ଦେବେ ଆଉ ସେ ଯାହା ଖାଇଲେ ତ ସବୁ ବାନ୍ତି କରିଦେଉଛି ପେଟରେ କିଛି ରହୁନି ତାର

ଆପଣ କେତେବେଳେ ରହୁଛନ୍ତି କହିଲେ ମୁଁ ପୁଅକୁ ନେଇକି ଯିବି ଆପଣ କାଲି ଆଡ଼କୁ ଦେଖାକରିକି ସେ ତ କିଛି ଖାଉନି ମେଡ଼ିସିନ୍ଟା କେମିତି ଦେବି ମେଡ଼ିସିନ୍ ଦେଲେ କିଛି ଅସୁବିଧା ନାହିଁ ତ କିଛି ଅସୁବିଧା ନାଇଁ ଟିକିଏ ହେବନି ତ ନାଇଁ ଫଳଟା ଖାଇଲେ ଥଣ୍ଡା ଅଧିକା ହୁଏ ତ ଅଙ୍ଗୁର ଆଉ ଯେଉଁ ସାଗୁ କହିଲେ ରାତିରେ ସାର୍ କେତେ ଟଙ୍କା ଫିସ୍ ନେଉଛନ୍ତି ଫିସ୍ ସେଇ ପାଞ୍ଚଶହ ହୁଁ ହୁଁ ହେଉ ତାହାଲେ ମୁଁ କାଲି ଦେଖିକି ଯିବି ଆଉ ଆପଣ ସନ୍ଧ୍ୟା ଟାଇମ୍ରେ ଯିବି ଆଉ ସେ ତ ଖରାରେ ତ ଯାଇପାରିବୁନି ସନ୍ଧ୍ୟା ସନ୍ଧ୍ୟାରେ କେତେଟା ପର୍ଯ୍ୟନ୍ତ ରହିବେ